ମୁଁ ଆଉଟଡୋର୍ ଲାଇଭ ପେଣ୍ଟିଂ ପ୍ରତି ଅତ୍ୟଧିକ ଆଗ୍ରହୀ କାରଣ ମୋତେ ଲାଇଭ୍ ପେଣ୍ଟିଂ କରିବାକୁ ବହୁତ ଭଲ ଲାଗେ ଲାଇଭ୍ ପେଣ୍ଟିଂ କରିବା ପାଇଁ ମୋତେ ବହୁତ ସହଜ ଲାଗେ କାରଣ ମୁଁ ପ୍ରତ୍ୟେକ ଦିନ ଲାଇଭ୍ ପେଣ୍ଟିଂ କରିକରି ମୋତେ ବହୁତ ସହଜ ହୋଇଯାଇଛି